କନ୍ଧମାଳ ଜିଲ୍ଲାର ଅନେକ ଲୋକପ୍ରିୟ ଖେଳ ରହିଛି ଯାହା କ୍ରିକେଟ କୁସ୍ତି କବାଡ଼ି ଇତ୍ୟାଦି ଖେଳ କନ୍ଧମାଳ ଜିଲ୍ଲାରେ ଖେଳାଯାଇଥାଏ ଏହା ବିଭିନ୍ନ ପଞ୍ଚାୟତ ସ୍ତରୀୟ କିମ୍ବା ଜିଲ୍ଲା ସ୍ତରୀୟରେ ଏହି ଖେଳ ଖେଳା ଯାଇଥାଏ ଏହା କ'ଣ ନା ଖେଳାଳିମାନଙ୍କ ଦ୍ଵାରା ଏହି ଖେଳଟା ଖେଳା ଯାଇଥାଏ ଏହା ଅନୁଷ୍ଠାନରେ ବିଭିନ୍ନ ଗାଁମାନଙ୍କରୁ ସେପଟ ଗାଁ ଏପଟ ଗାଁ ସବୁ ଆସି ଖେଳାଳି ମାନେ କ'ଣ ଏକତ୍ରିତ ହୋଇଥାନ୍ତି ଏବଂ ସେମାନେ ଖେଳ କରିଥାନ୍ତି ଏବଂ ବିଜୟ ଗୋଷ୍ଠୀକୁ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ କରିଥାନ୍ତି ଏବଂ ସେମାନଙ୍କୁ ବିଚାରପତିମାନେ କ'ଣ ନା ପୁରସ୍କାର ଦେଇ ମନୋରଞ୍ଜନ କରିଥାନ୍ତି ଏବଂ ଏହି ଖେଳକୁ ଦେଖିବା ପାଇଁ ବିଭନ୍ନ ଗାଁ ଗଣ୍ଡାରୁ ଲୋକମାନେ ରୁଣ୍ଡି ଆସିଥାନ୍ତି ଏବଂ ସେମାନେ ବହୁତ ଆନନ୍ଦିତ କରିଥାନ୍ତି ଏବଂ ସେମାନଙ୍କର ଦୈନନ୍ଦିନ ଜୀବନରେ ଯେଉଁ କଷ୍ଟ ସେମାନଙ୍କୁ ଏହି ଅନୁଷ୍ଠାନରେ ଯୋଗ ଦେଲା ପରେ ସେମାନେ ଆସି ସେ ମନୋରଞ୍ଜନ ହେଲା ପରେ ସେମାନେ କ'ଣ ଦୁଃଖ ଟିକେ କମିଯାଇଥାଏ ଏବଂ ସେମାନେ ବହୁତ ଆନନ୍ଦିତ ହୋଇଥାନ୍ତି ଏବଂ ବହୁତ ଖୁସି ହୋଇଥାନ୍ତି